ପଞ୍ଚାୟତର ମୁଖ୍ୟ କାର୍ଯ୍ୟ ବା ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଲା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ପ୍ରଦାନ ଏବଂ ପାନୀୟ ଜଳ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଇତ୍ୟାଦି ସ୍ୱାସ୍ଥ୍ୟ ପାଇଁ ସେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିଯୁକ୍ତି କରିବା ସହିତ ସେଗୁଡ଼ିକୁ ତଦାରଖ କରିଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ପରିବେଶକୁ ନିର୍ମଳ ରଖିବାପାଇଁ ଲୋକମାନଙ୍କୁ ସଚେତନ କରିବା ସହିତ ପ୍ରତେକ ଗାଁ'ରେ ବ୍ଲିଚିଙ୍ଗ ପାଉଡ଼ର୍ ପକେଇବା ସହିତ ପୋଖରୀର ଦଳ ମଧ୍ୟ ସଫା କରିଥାଏ ରାସ୍ତାଘାଟ ଗମନାଗମନ ର ସୁବିଧା ପାଇଁ ରାସ୍ତାଘାଟ ନିର୍ମାଣ କରିଥାଏ ଆଲୋକର ବ୍ୟବସ୍ଥା କରିଥାଏ ଏ ଗୁଡ଼ିକ ହେଲା ତା'ର ବାଧ୍ୟତାମୂଳକ କାର୍ଯ୍ୟ